ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଟୁର୍ଣ୍ଣାମେଣ୍ଟ ଓ ଇଭେଣ୍ଟ ଗୁଡ଼ିକ ହୋଇଥାଏ ଯାହାକି ଏଇ ସବୁ ଇଭେଣ୍ଟ ଗୁଡ଼ିକ ସାଧାରଣତଃ ଶୀତ ଦିନରେ ହୋଇଥାଏ ଏବଂ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାୟ ବିଭିନ୍ନ ଅଞ୍ଚଳରୁ ଆସି ପିଲା ଗୁଡ଼ିକ ଖେଳିଥାନ୍ତି ଓ ଏହି ଇଭେଣ୍ଟରେ ପ୍ରାୟ ଏକ ହଜାରରୁ ଦୁଇହଜାର ପର୍ଯ୍ୟନ୍ତ ଲୋକମାନେ ଲୋକମାନେ ଏଥିରେ ଏଠାରେ ଦେଖିଥାନ୍ତି ବିଭିନ୍ନ ଅଭିନେତା ଅଭିନେତ୍ରୀମାନେ ଏଥିରେ ମଧ୍ୟ ଖେଳାଳୀ ମାନଙ୍କୁ ଉତ୍ସାହ କରିବାପାଇଁ ଏଠାରେ ଯୋଗ ଦେଇଥାନ୍ତି ହଁ ଆମ ଅଞ୍ଚଳରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳ ମଧ୍ୟ ଖେଳା ଯାଇଥାଏ ଯେମିତିକି ଆମ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ହକି ଏବଂ ଫୁଟୁବଲର ଆନ୍ତର୍ଜାତୀୟ ଖେଳ ଗୁଡ଼ିକ ହୋଇଥାଏ ଏହି ସବୁ ଖେଳ ଦେଖିବାକୁ ସାରା ଓଡ଼ିଶା ଓ ଭାରତର ମଧ୍ୟ ଓ ଭାରତ ବାହାରୁ ଲୋକ ମଧ୍ୟ ଆସିକି ଏଇ ଖେଳ ଗୁଡ଼ିକ ଦେଖି ଯାଆନ୍ତି ଓ ଏହି ସବୁ ଖେଳଗୁଡ଼ିକ ଦେଖିବାକୁ ବା ଖେଳିବାକୁ କୌଣସି କିଛି ବୟସ ବର୍ଗ କିଛି ନଥାଏ ସବୁ ବର୍ଗର ଲୋକ ଏହି ସବୁ ଖେଳ ଖେଳିପାରିବେ ଓ ମନୋରଞ୍ଜନ କରିପାରିବେ ଓ ଏଥିରେ ଅଶଂଗ୍ରହଣ ମଧ୍ୟ କରିପାରିବେ